ହ୍ୟାଲୋ ଆପଣ ଟ୍ରାନ୍ସପୋର୍ଟ୍ ଏଜେନ୍ସିରୁ କହୁଛନ୍ତି ଆଜ୍ଞା ସାର୍ ଆମେ ଆଠ ଦିନ ପୂର୍ବରୁ ଗୋଟିଏ ଗାଡ଼ି ବୁକ୍ କରିଥିଲୁ ଆମେ ରାୟଗଡ଼ାକୁ ଯାଇଥିଲୁ ମୋ ବାବାଙ୍କ ଦେହ ବହୁତ ଅସୁସ୍ଥ ଥିଲା ସେ ଡ଼ାକ୍ତରଖାନା ଯିବାପାଇଁ ଆମେ ଗୋଟେ ଗାଡ଼ି ବୁକ୍ କରିଥିଲୁ ସେ ଗାଡ଼ିରେ ଆମେ ବସିବା ପରେ କରୋନା ସମୟ ଥିଲା କିନ୍ତୁ ସେ ଡ୍ରାଇଭର୍ ଜଣକ ମାସ୍କ୍ ପିନ୍ଧୁନଥିଲେ ଆଉ ଗାଡ଼ିଟି ବହୁତ ଦୁର୍ଗନ୍ଧ ହେଉଥିଲା ସିଟ୍ ବେଲ୍ଟ ମଧ୍ୟ ବାନ୍ଧୁ ନଥିଲେ ଆଉ ଏମିତି କଲେ ଯେ ସେ ମଦ୍ୟପାନ କରି ଆସିଥିଲେ ପରବର୍ତ୍ତୀ ସମୟରେ ଏତେ ଜୋରସେ ଗାଡ଼ି ଚଲେଇଲେ ଯେ ମୋ ବାବାଙ୍କ ଦେହ ବହୁତ ଖରାପ ଥିଲା ସେଥିପାଇଁ ଆମେ ଡାକ୍ତରଖାନା ଯାଉଥିଲୁ ସେ ଏତେ ଜୋରସେ ଗାଡ଼ି ଚଲାଇବା ଦ୍ୱାରା ମୋ ବାବାଙ୍କ ଦେହ ଆହୁରି ଅସୁସ୍ଥ ହୋଇଗଲା

ଆଜ୍ଞା ସାର୍ ସେ ଗାଡ଼ିଟି ସେ ଗାଡ଼ିରେ ଯେଉଁ ଡ୍ରାଇଭର୍ ଜଣକ ଥିଲେ ସିଏ ବହୁତ ଖରାପ ସିଏ ମଦ୍ୟପାନ କରି ଗାଡ଼ି ଚଲଉଛନ୍ତି ଦ୍ୱିତୀୟରେ ସିଟ୍ ବ୍ଲେ ସିଟ୍ ବେଲ୍ଟ ବାନ୍ଧୁ ନାହାଁନ୍ତି ଆଉ ତାପରେ ଗାଡ଼ିକୁ ମଧ୍ୟ ସଫାସୁତୁରା ରଖୁନାହାଁନ୍ତି ରୋଗୀ ଯଦି ସେଥିରେ ଯିବ ସେ ରୋଗୀ ବହୁତ ପ୍ରକାରର ରୋଗ ଆହୁରି ଧରିକି ଆସିବ ସିଏ ସୁରକ୍ଷା ପାଇଁ ଯାଉଛି ଡାକ୍ତରଖାନାକୁ ଭଲ ହେବାକୁ ଯାଉଛି କିନ୍ତୁ ସିଏ ଯଦି ସେ ଗାଡ଼ିରେ ଯିବ ତାହେଲେ ତା'ର ଦେହ ଆହୁରି ଅସୁସ୍ଥ ହୋଇପଡ଼ିବ ଆଜ୍ଞା ସାର୍ ରାୟଗଡ଼ା ଯାଇଥିଲୁ ଡ଼ାକ୍ତରଖାନା ସାର୍ ହଁ ସାର୍ ସିଏ ମଦ୍ୟପାନ କରିଥିଲେ ଆଉ ବହୁତ ଜୋରସେ ଗାଡ଼ି ଚଲାଉଥିଲେ ଆଜ୍ଞା ସାର୍